ଆମ ଅଞ୍ଚଳରେ ବିଭିନ୍ନ ବିଭିନ୍ନ ପ୍ରକାରର ପରିବହନ ସୁବିଧା ଉପଲବ୍ଧ ଅଛି ଆମ ଅଞ୍ଚଳକୁ ମଧ୍ୟ ବିଭିନ୍ନ ପ୍ରକାର ପର୍ଯ୍ୟଟକମାନେ ଆସିଥାନ୍ତି ସେମାନଙ୍କ ଚଳପ୍ରଚଳ ପାଇଁ ପରିବହନ ବ୍ୟବସ୍ଥାର ଆବଶ୍ୟକ ମଧ୍ୟ ଅଛି କେଉଁମାନେ ବସ୍ ଦ୍ଵାରା ଯାତାୟତ କରିଥାନ୍ତି ଟ୍ୟାକ୍ସି ବି ଉପଲବ୍ଧ ଅଛି ଓଲା ଉବର୍ ମଧ୍ୟ ଯଦି ଫୋନ୍ କରି ଡ଼କାଯାଏ ସେମାନେ ବି ଆସିବେ ମାନେ ସେ ଓଲା ଉବର୍ର ବି ସୁବିଧା ଉପଲବ୍ଧ ଅଛି ଆମ ଅଞ୍ଚଳରେ କାହିଁକିନା ବହୁତ ଗୁଡ଼ାଏ ଗ୍ରାମ ଗ୍ରାମୀଣ ଅଞ୍ଚଳରେ ନଥାଏ ଓଲା ଉବର୍ ଗୁଡ଼ିକର ସୁବିଧା କିନ୍ତୁ ଆମ ଅଞ୍ଚଳରେ ଅଛି

ଲୋକ ସାଧାରଣ ଲୋକମାନେ ବାଇକ୍ ରେ ମଧ୍ୟ ଯିବା ଆସିବା କରନ୍ତି ବିଭିନ୍ନ ବିଭିନ୍ନ ସମୟରେ ଏସବୁ ମଧ୍ୟ ଉପଲବ୍ଧ ଅଛି ଯେପରିକି ଆପଣ ସକାଳ ତିନିଟାରୁ ରାତି ବାରଟା ଗୋଟେ ଯାଏଁ ଆପଣ ବସ୍ ର ସମ୍ପୂର୍ଣ୍ଣ ସୁବିଧା ପାଇପାରିବେ ପ୍ରତି ଅଧ ଘଣ୍ଟେ କି ଘଣ୍ଟେ ମଧ୍ୟରେ ଆପଣଙ୍କୁ ବଡ଼ ବଡ଼ ସହରକୁ ବସ୍ ମିଳିଯିବ ଟ୍ୟାକ୍ସି ଫୋନ୍ କରିକି ଡାକିଲେ ଆସିଯିବେ ପାଞ୍ଚ ମିନିଟ୍ ଭିତରେ ଏଇ ପାଖରେ ତାଙ୍କର ଅଫିସ୍ ଅଛି ଏବଂ କୌଣସି ପ୍ରକାରର ନେଟୱାର୍କ୍ ର ଅସୁବିଧା ବି ନାହିଁ ତେଣୁ ଏଠାର ଯୋଉ ପର୍ଯ୍ୟଟକମାନେ ଆସିଥାନ୍ତି ସେମାନଙ୍କର କୌଣସି ବି ଅସୁବିଧା ହୋଇନଥାଏ ଯେହେତୁ ପରିବହନର ଏତେ ଗୁଡ଼ାଏ ସୁବିଧା ଆମ ଅଞ୍ଚଳରେ ଉପସ୍ଥିତ ଅଛି ଏହା ମଧ୍ୟ ପର୍ଯ୍ୟଟକମାନଙ୍କୁ ଆମ ଅଞ୍ଚଳକୁ ଆସିବାପାଇଁ ଉତ୍ସାହିତ କରିଥାଏ କିଛି ଅସୁବିଧା ନ ହେଇଥିବାରୁ ସେମାନେ ମଧ୍ୟ କୌଣସି ପ୍ରକାର ଆଶଙ୍କା କରନ୍ତି ନାହିଁ ଏବଂ ମନ ଖୁସିରେ ଆମ ଅଞ୍ଚଳକୁ ପରିଦର୍ଶନ କରି ତାଙ୍କ ଅଞ୍ଚଳକୁ ଫେରିଯାଇଥାନ୍ତି ଏହା ଆମକୁ ଅତ୍ୟନ୍ତ ସୁଖ ଦେଇଥାଏ ଏବଂ ଆମ ଗୌରବକୁ ବଢ଼ାଇ ଥାଏ